ମୋତେ ଚଳଚିତ୍ର ମା' ପରି କିଏ ହେବ ବହୁତ ପସନ୍ଦ ଲାଗେ କାରଣ ସିଏ ଅପରାଜିତାର ଯେଉଁ ମା' ରୋଲ୍ଟା ମୋତେ ବହୁତ ଭଲ ଲାଗେ ଅପରାଜିତାର ଥିଲେ ଚାରୋଟି ପୁତ୍ର ଚାରି ପୁଅରେ ଯେଉଁ ସେ ଗୀତ ବୋଲୁଥିଲେ ମା' କେମିତି ଛୁଆଙ୍କୁ ବହୁତ ଭଲ ପାଏ ଭଲ ପାଇବା ସେଇଠୁ ଚଳଚିତ୍ରରେ ଦେଖିବାକୁ ମିଳିଥାଏ ଗୋଟିଏ ମା' ଛୁଆ ପାଇଁ ବହୁତ କାମ କରିଥାଏ ବହୁତ କଷ୍ଟ ସହିଥାଏ କେମିତି ମୋ ପୁଅ ଖାଇବ କେମିତି ଶୋଇବ ମୋ ପୁଅ ମଣିଷ ହେବ ସବୁବେଳେ ଭଗବାନଙ୍କୁ ଡାକିଥାଏ ଡାକିଥାଏ ମୋ ପୁଅ କେମିତି ବଡ଼ ମଣିଷ ହେବ ଭଲ ପାଠ ପଢ଼ିବ ସମସ୍ତେ ତାକୁ ପାଞ୍ଚ ଜଣଙ୍କ ଭିତରେ ଜଣେ ହେବ ଏ ଏହିପାଇଁ ଏଥିପାଇଁ ବହୁତ ମୋତେ ମା' ପରି କିଏ ହେବ ଫିଲ୍ମଟା ଭଲ ଲାଗେ